ହ୍ୟାଲୋ ଭାଇ ମୁଁ ସୁଆଁପଦାରୁ କହୁଛି ଆଉ କିଛି ଖାଇବା ଅର୍ଡ଼ର୍ କରିବାର ଥିଲା ଘଷିପୁରା ରେଷ୍ଟୁରାଣ୍ଟ୍ ତ ଏଟା ଆଉ କିଛି ଖାଇବା ଉପରେ ଅର୍ଡ଼ର୍ କରିବାର ଅଛି ଆଉ ଆଉ ଯେଉଁ ଭାତ ଡାଲି ଖଟା ମିକ୍ସଚର୍ ଆଉ ମଟନ୍ ଚିକେନ୍ ମାଛ ସବୁ ମାଛ ଦୁଇ ପ୍ଲେଟ୍ ଭାତ ତିନି ପ୍ଲେଟ୍ ଡାଲି ଚିକେନ୍ ଚାରି ପ୍ଲେଟ୍ ମଟନ୍ ଦୁଇ ପ୍ଲେଟ୍ ଏମିତି କିଛି ଗୋଟେ ସାଢ଼େ ଗୋଟେ ଭିତରେ ଭାଇ ଦେଇପାରିବେ ତ ଆଉ ଭାତଟା କେତେ ରେଟ୍ ଡାଲି ମଟନ୍ ଚିକେନ୍ ସବୁ କେତେ ରେଟ୍ ଆସିବ ଆମକୁ ଯଦି ପୋଷାଇବ ଆମେ ଅର୍ଡ଼ର୍ କରିବୁ ନହେଲେ ଆପଣଙ୍କୁ ଯଦି ନହବ ଆମେ ଆଉ କେଉଁ ରେଷ୍ଟୁରାଣ୍ଟ୍ରୁ ଅର୍ଡ଼ର୍ କରିବୁ ଆପଣ କ'ଣ କହୁଛନ୍ତି

ଆମର ଦରକାର ଗୋଟେ ସାଢ଼େ ଗୋଟେ ଭିତରେ ଦରକାର ଆମ ଘରକୁ କିଛି ବନ୍ଧୁବାନ୍ଧବ ଆସିଥିବାରୁ ଆମେ ଖାଇବା ଅର୍ଡ଼ର୍ କରିବା ପାଇଁ ଚାହୁଁଛୁ ଆପଣ ଯଦି ଦେବା ପାଇଁ ସମର୍ଥ ହେବେ ଆମେ କିଛି ଅସୁବିଧା ନହେବ ଯେମିତି ଆମର ଆପଣ ଯଦି ଆଣି ପହଞ୍ଚାଇ ପାରିବେ ନହେଲେ ନାହିଁ ଆମେ ବନ୍ଧୁବାନ୍ଧବ ଲୋକଙ୍କ ଆଗରେ ଅପଦସ୍ତ ହେବୁ ଆମର ଏତେ ଲୋକ ଆସିଥିବାରୁ ଆମେ ହୋଟେଲ୍ରୁ ମଗାଇବାକୁ ଚାହୁଁଛୁ ଆପଣ ଯଦି ଦେବା ପାଇଁ ଚାହୁଁଛନ୍ତି ମୁଁ ଅର୍ଡ଼ର୍ ରଖନ୍ତୁ ଯଦି ନହବ ଆପଣ ମୋତେ ମନା କରିଦିଅନ୍ତୁ ଆମ ଫୋନ୍ ନମ୍ବର୍ ତ ଅଛି ଆପଣଙ୍କ ପାଖରେ ଆଉ ସେଇ ନମ୍ବର୍ରେ ଫୋନ୍ କରିବେ ଆସିଲେ ଡେଲିଭେରି ବାଲା ଆମେ ତାଙ୍କୁ ଆପଣ ଅନଲାଇନ୍ ପେମେଣ୍ଟ୍ କରୁଛନ୍ତି ନା ସେ ଡେଲିଭେରି ବାଲା ଆସିଲେ ସେଠି ପେମେଣ୍ଟ୍ କରିବୁ ଆପଣ ଯାହା କହିବେ ଯଦି ଅନଲାଇନ୍ ପେମେଣ୍ଟ୍ କରିବେ ଆମେ ସାଙ୍ଗେ ସାଙ୍ଗେ ଅନଲାଇନ୍ରେ ପେମେଣ୍ଟ୍ କରିଦେବୁ ଆପଣ ଯଦି କହିବେ ଡେଲିଭରି ବାଲା ଆସିଲେ ଦେବେ ଆମେ ସେଠି ଡେଲିଭରି ବାଲା ପାଖରେ ଦେଇ ଦେମୁ ଏଇ ଗୋଟେ ସାଢ଼େ ଗୋଟେ ଭିତରେ ଆପଣ ଦେଇପାରିବେ ତ ଭାଇ କ'ଣ କହୁଛନ୍ତି ହଉ ହଉ ରହୁଛି